ପଶୁମାନଙ୍କ ଚରିବା ପାଇଁ ପ୍ରାୟ ଗାଁରେ ସବୁ ବାଡ଼ିରେ ସବୁ ଘାସ କରିଛନ୍ତି ମାନେ ଗାଈଙ୍କ ପାଇଁ ସ୍ୱତନ୍ତ୍ର ଘାସ କରିିଛନ୍ତି

ଚୋକଡ଼ ଅଳ୍ପ ଯାଉଛି କିନ୍ତୁ ଘାସ ପରିମାଣ ଅଧିକା ହଉଛି ଆଉ କ'ଣ ତାର ଚୋକଡ଼ ଅଧିକା ମାନେ କମ୍ ଯାଉଛି ହଁ ଆଉ ଗୋଟେ ଗୋଟେ ଗାଁ ରେ ଜଳ ଖରାପେ ସେ ଘାସ ବି ହଉନି ଘାସ ହଉନି ଏଇଠୁ ଯେଉଁ ଗାଈଗୋରୁ ରଖିକି ଚାଷୀ ଅଧିକା ଖର୍ଚ୍ଚରେ ପଡ଼ୁଛନ୍ତି କିନ୍ତୁ ଆଡ଼େ କ୍ଷୀର ବି ବିକୁଛନ୍ତି ଯେଉଁ ରେଟ୍ରେ କିନ୍ତୁ ଖର୍ଚ୍ଚ ନିହାତି ଅଧିକା ଆଉ ଗୋଟେ ଗୋଟେ ଗାଁ ରେ ଚାଷବାସ କରିନ୍ତି ଭଲ ଜଳ ଅଛି ଭଲ ପାଣି ପଡ଼ୁଛି ଘାସ ବି ଭଲ ହଉଛି ଗାଈ ରଖିଛନ୍ତି ଭଲରେ ଚଳନ୍ତି କିନ୍ତୁ ଯେଉଁ ପରିବେଶ ଦିନକୁ ଦିନ ସୃଷ୍ଟି ହଉଛି ସେ ଜଳବାୟୁ ଟିକେ ଭଲ ହେଲେ ହୁଅନ୍ତି ଟିକେ ଜଳବାୟୁ ପରିବର୍ତ୍ତନ ହେଉନି ଆଉ ବହୁତ ଗାଁ ଟିକେ ହଇରାଣ ହୁଅନ୍ତି ଆଉ କିନ୍ତୁ ଆମ ଗାଁରେ ଭଲରେ ଅଛନ୍ତି